ଆମ ଓଡ଼ିଶାର ଓଡ଼ିଶୀ ନୃତ୍ୟ ବହୁତ ଭଲ ପସନ୍ଦ ଆଉ ଆଜିକାଲି ତ କେହି ଓଡ଼ିଶୀ କି କେହି କରୁନାହାଁନ୍ତି କାଁ ଭାଁ କେହି ଯଦି କରୁଛନ୍ତି କିନ୍ତୁ ନେକେଡ଼ି ଭିତରେ ବହୁତ କରୁଛନ୍ତି ଯାହାଦ୍ୱାରାକି ଇଜତ ଉପରେ ବି ଆଞ୍ଚ ଆସୁଛି କି ସେ ସେମାନେ ସେଇ ନେକେଡ଼ି ଡ୍ରେସ ଟିକି ଟିକି ଡ୍ରେସ ପିନ୍ଧିକିନି ଦେହର ମନ ମର୍ଯ୍ୟାଦା ବି ସୁଦ୍ଧା ଦେଖାଇ ପାରୁଛନ୍ତି